ହେଲୋ ହଁ ବର୍ଷା ଦିନେ ସ୍କୁଲ୍କୁ କେମିତି ରାସ୍ତାଘାଟ ତ ଭଲ ନାହିଁ ଆଉ ଆଉ କେମିତି ଛୁଆଙ୍କୁ ସ୍ଲୋଗାନ୍ ଦେବା ଲାଗି ଶିଖା ମା କାହା ହଉ ହୁଁ ହୁଁ ହୁଁ ଆଉ କେମିତି କେମିତି ଛୁଆମାନେ ଯିବେ ଭଲ ଭାବରେ କେମିତି ଲାଇନ୍ରେ ଯିବେ ଲାଇନ୍ରେ ରହିବେ କେମିତି ତାହା ଶିଖିବା ଆଉ ଏମିତି ତ କରିବା

ଆଉ ହୁଁ

ଆଉ ଆଉ ଛୁଆମାନେ କେମିତି ଲାଇନ୍ରେ ବସିକି ଭଲ ଭାବରେ ଶାନ୍ତି ଶୃଙ୍କଳା ଭାବେ ଖାଇକି ଯିବେ ସେଇଟା ମୁଁ ତ ଆଉ କରିବା ଆଉ ଆଉ ଆଉ କ'ଣ କହ

ଆଉ ସ୍ୱାଧୀନତା ଦିବସରେ କିଏ ଭଲ ଭାବେ ଗୀତ ଗାଇ ପାରିବ ତାହା ବି ଆମେ କେମିତି ଭଲରେ ଗୀତ ଗାଇ ପାରିବା ତା ଛଡ଼ା ଶିଖିବା ଆଉ ସେମାନେ ନ ଡରିକି ଭଲ ଭାବରେ ଗୀତ ଗାଇ ଗାଇ କିରି ଚାଲି ପାରିବା କହି ପାରିବା ତାହାକୁ କରିବା ହଁ ହଉ

ହୁଁ ହେଲା ସେ ରଖ ହଁ ରଖ